ମୁଁ ଗୋଟେ ମଲ୍ଟିପ୍ଲେକ୍ସରେ ଯାଇଥିଲି ଦିନେ ସେ ପ୍ଲେକ୍ସରେ ଅନେକ ବିଦେଶୀ ବିଦେଶୀ ଜିନିଷପତ୍ର ଭର୍ତ୍ତି ହେଇକିନି ଥିଲା ସେଇଠି ଅଧିକାଂଶ ଲୋକ ଯିବାରେ ପସନ୍ଦ କରନ୍ତି ସେ ଜାଗାକୁ ଯିବାକୁ ହେଲେ ଆମକୁ ଟିକିଟ୍ କିଣିବାକୁ ପଡ଼ିଥାଏ ଆଉ ଟିକେଟ୍ ମୂଲ୍ୟ ବେଶୀ ଅିକ ଅଧିକ ଥାଏ ନାହିଁ କମ ଥାଏ ସେ ଟିକେଟ୍ ସମସ୍ତେ କି ନେଇକିନା ଭିତରକୁ ଯାଇପାରିବେ ଆଉ ଯିବାପରେ ସେ ଭିତରେ ଏତେ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିିଥାଏ ମଲ୍ଟିପ୍ଲେକ୍ସ ଯାକ ମଲ୍ଟିପ୍ଲେକ୍ସ ଗୁଡ଼ିକ ଏତେ ଭଲ ଦିଶୁଥାଏ ଯେ ମନ ଭିତରେ ଗାନ୍ତି ହେଇ ରହିଥାଏ ଏବଂ ସେଇ ତାହା ଭିତରେ ଅନେକ ପ୍ରକାର ସୁବିଧା ସୁଯୋଗ ଅଛି ସୁବିଧା ଭିତରେ ଯାଉ ଯାଉ ସମସ୍ତେ ଆପଣଙ୍କୁ ଭଲ ଭାବରେ କଥାବାର୍ତ୍ତା କେବେ କଥାବାର୍ତ୍ତାରେ ଆପଣଙ୍କ କ'ଣ କେଉଁ କେଉଁ ଜିନିଷ ଦରକାର ସବୁ ଜିନିଷ ପାଖକୁ ନେଇଯିବେ ସବୁ ଜିନିଷ ସହିତ ବୁଲେଇବେ ଜିନିଷ ଉପରେ ବ୍ୟାଖ୍ୟା କରିବେ ଅନେକ ରକମ୍ ସୁବିଧା ଅଛି ସ୍କିନ୍ କେୟାର୍ ସେଣ୍ଟର ଅଛି ତା' ଭିତରେ ସପିଙ୍ଗ ମଲ୍ ଅଛି ଛୋଟ ପିଲାମାନଙ୍କ ଖେଳିବା ପାଇଁ ସ୍ପୋର୍ଟଯାକ ଅଛି ଗେମ୍ ସ୍ପଟ ଅଛି ଆଉ ତା' ଭିତରେ ଯିବା ପରେ ମନେ ହୁଏ ମୁଁ କିଛି ଅଲଗା ଜାଗାକୁ ପଳେଇ ଆସିଛି ବୋଲି ମନେ ହୋଇଥାଏ ଏବଂ ତା' ଭିତରେ ସବୁଆଡ଼େ ଏ ସି ଥଣ୍ଡା ପବନ ବହୁଥାଏ ମନ ଭିତରେ ପୁରା ଆରାମ ରିଲାକ୍ସ ଲାଗୁଥାଏ ଏବଂ ସାଧାରଣ ଲୋକ ମଧ୍ୟ ସେ ଟିକେଟ୍ କିଣିପାରିବେ ବେଶୀ ମୂଲ୍ୟ ହୋଇନଥାଏ ଆଉ କମ୍ପ୍ଲେକ୍ସରେ ସବୁପଟେ ସିକ୍ୟୁରିଟି ଗାର୍ଡ଼ ମାନ ଥାଏ ସେଇମାନେ ସବୁ ସୁରକ୍ଷା ଦେଇଥାଏ ଏବଂ କମ୍ପ୍ଲେକ୍ସ ଗୁଡ଼ିକରେ କୌଣସି ଅଭଦ୍ରାମୀ ଲୋକମାନେ ପ୍ରବେଶ କରିପାରିବେ ନାହିଁ ତା' ପାଇଁ ତାଙ୍କ ଉପରେ ନିହାତି ଦାୟିତ୍ୱ ଦିଏ ରଖାଯାଇଥାଏ ସେମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଭାବରେ କାମ କରିଥାଏ ତାଙ୍କପାଇଁ କମ୍ପ୍ଲେକ୍ସ ଯାକ ଭଲ ସଜାଡ଼ି ହୋଇଥାଏ ଆଉ ତା' ଭିତରେ ଯେଉଁମାନେ ଏମ୍ପ୍ଲୋୟିମାନେ ଅଛନ୍ତି ସେମାନେ ନିଜେ ନିଜ ଦାୟିତ୍ୱରେ ଭଲ ଭାବରେ କାମ କରନ୍ତି ଏବଂ କଷ୍ଟମରମାନଙ୍କୁ ଭଲ ଯତ୍ନ କରନ୍ତି ଏବଂ ସମ୍ମାନ କରନ୍ତି ତାହା ଦେଖିଲେ ମନ ଭିତରେ ଅନେକ ଉଲ୍ଲାସ ପ୍ରକାଶ ହୋଇଥାଏ

ସେ କମ୍ପ୍ଲେକ୍ସରେ ଅନେକ ରକମ ଚଳଚ୍ଚିତ୍ର ମାନ ଚଳଚ୍ଚିତ୍ର ଭିଡ଼ିଓ ସୁଟିଂ ହୋଇଥାଏ ଆମେ ଅନେକ ଅନେକ ଚଳଚ୍ଚିତ୍ରରେ ଦେଖି ଦେଖିବାକୁ ମୁଁ ପାଇଛୁ ଏବଂ ଭିତରେ ଯାଇକିନା ବାହାରକୁ ଆଉ ଆସିବା ଇଚ୍ଛା ହେଉନାହିଁ ମନ ହୁଏ ସାରା ଦିନଯାକ ସେଇଠି ବସି ସବୁ ଦୋକାନ ଭିତରକୁ ବୁଲି ବୁଲି ଦେଖିବାକୁ ଇଚ୍ଛା ହେଉଛି ମଝିରେ ତ ମୁଁ ଯାଇଥିଲି ସେ ସେତେବେଲେ ଯାଇକିନା ମୁଁ ସାରାଦିନ ସେଇଠି ରହିଯାଇଥିଲି ଆଉ ଘରେ ଆସିବାକୁ ଇଚ୍ଛା ହଉନଥିଲା ଲାଷ୍ଟ ଆଉ କ'ଣ କରିବା ଘରେ ଆସିବାକୁ ପିବ ଅନେକ କଷ୍ଟ ଲାଗୁଥିଲା ଆସିବା ପାଇଁ ଘରେ ହଁ